ଆମ ରୋଷେଇ ଘରେ ବାସନ କୁସନ ବ୍ୟବହାର ହେଉଥିବା ରସ ମାଧ୍ୟମରେ ଆମର ଭାତ ରନ୍ଧାଯାଏ ଏବଂ କଢ଼େଇ ମାଧ୍ୟମରେ ସବ୍ଜି ତରକାରୀପତ୍ର ହୁଏ ଭଜା ହୁଏ ଏବଂ ଥାଳିରେ ଆମେ ଭାତ ଖାଇବା ଖାଉ ଛୋଟ ଗିନା ମାଧ୍ୟମରେ ତରକାରୀ ସବ୍ଜି ଯେକୌଣସି ଖାଉ ଏବଂ ତାୱା ମାଧ୍ୟମରେ ଆମର ରୁଟି ବି ହୁଏ ପିଠା ବି ହୁଏ ଆଉ ଆମର ବଡ଼ ବିଭିନ୍ନ ପ୍ରକାର ଗ୍ଲାସ୍ ଯୋଉ ଗ୍ଲାସ୍ ଅଛି ଗ୍ଲାସ୍ରେ ଆମର ପାଣି ପିଇଥାଉ ଏବଂ ଛୋଟ କଢ଼େଇ ଛୋଟ କଢ଼େଇ ମାଧ୍ୟମରେ ଭଜା ବି ହୁଏ